କାର୍ଯ୍ୟ ବାତିଲ ହୋଇଥିବା ଅର୍ଡ଼ର୍ ଉପରେ ଆପ୍ର ୱାଲେଟ୍କୁ ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରନ୍ତୁ ଘଟଣାର ରୂପରେଖ ପୂର୍ବର ଘଟଣା ସଦୃଶ୍ୟ କିନ୍ତୁ ଆପଣ ଏହାର ଆପ୍ରେ ଥିବା ଆପଣଙ୍କ ଆକାଉଣ୍ଟ୍କୁ କିମ୍ବା ଅର୍ଡ଼ର୍ କରିବା ନିମନ୍ତେ ଆପଣ ବ୍ୟବହାର କରିଥିବା ପ୍ଲାଟ୍ଫର୍ମ୍କୁ ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରନ୍ତୁ